ଆଜିକାଲି ଦିନକୁ ଦିନ ସ୍ମାର୍ଟଫୋନ୍ର ବ୍ୟବହାର ବଢ଼ିବାରେ ଲାଗିଛି ଏବଂ ଏହି ସ୍ମାର୍ଟଫୋନ୍ରେ ଥିବା ଆପ୍ ଗୁଡ଼ିକ ମଧ୍ୟ ବହୁଳ ମାତ୍ରାରେ ବ୍ୟବହାର ଚାଲିଛି ଆଗରୁ କିପ୍ୟାଡ଼୍ ଫୋନ୍ ଥିଲା ତାହା ଲୋକମାନେ ଅଧିକାଂଶ ବ୍ୟବହାର କରୁନଥିଲେ ବହୁତ କମ୍ ଲୋକ ବ୍ୟବହାର କରୁଥିଲେ କିନ୍ତୁ ବର୍ତ୍ତମାନ ଛୁଆଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଗୋଟେ ଗୋଟେ ସ୍ମାର୍ଟଫୋନ୍ ରହିଛି ଏବଂ ସେଥିରୁ ସେମାନେ ବହୁତ ଉପକୃତ ମଧ୍ୟ ହୋଇଥାନ୍ତି କାରଣ ସେହି ସ୍ମାର୍ଟଫୋନ୍ ମଧ୍ୟରେ ଆମର ବହୁତ ବହୁତ ଗୁଡ଼ିଏ ଆପ୍ ରହିଛି ଏବଂ ସେହି ଆପ୍ ଗୁଡ଼ିକ ମାଧ୍ୟମରେ ଆମେ ବହୁତଟେ ସୁବିଧା ସୁଯୋଗ ପାଇଥାଉ ଏବଂ ଉପକୃତ ମଧ୍ୟ ହୋଇଥାଉ ଯେମିତିକି ମୁଖ୍ୟତଃ ଆମର ହ୍ଵାଟ୍ସଆପ୍ ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ୟୁଟ୍ୟୁବ୍ ଟେଲିଗ୍ରାମ୍ ଟୁଇଟର୍ ଇତ୍ୟାଦି ଆହୁରି ଅନେକ ସବୁ ଆପ୍ସ ରହିଛି ମାଇଁ ଜିଓ ଫେସ୍ଆପ୍ ବି ସିକ୍ସ ଟୁଏେଲ୍ଭ ଆଉ ରେମିନି ଏମିତି ବହୁତ ଗୁଡ଼ିଏ ଆପ୍ ରହିଛି ଯେଉଁଥିପାଇଁ ଆମେ ବହୁତ ସାରା ଉପକାରିତା ପାଇଥାଉ ସେଠୁ ଏବଂ ବିଭିନ୍ନ ଷ୍ଟଡ଼ି ଆପ୍ ଯେମିତିକି ଟିମ୍ ଟିମ୍ ଆପ୍ ଯେଉଁଟାକି ମାଇକ୍ରୋସଫ୍ଟ ଆପ୍ ଭାବରେ ମଧ୍ୟ ମାଇକ୍ରୋସଫ୍ଟ ଆପ୍ ଭାବରେ ମଧ୍ୟ ପରିଚିତ ଏବଂ ଏହା ସହିତ ଗୁଗୁଲ୍ କ୍ରୋମ ଆଉ ଆହୁରି ମଧ୍ୟ ଅଛି ଯେମିତିକି ଗୁଗୁଲ ମିଟ୍ ଏହିସବୁ ବହୁତ ଗୁଡ଼ିଏ ଆପ୍ଲିକେସନ୍ ରହିଛି ଏଥିରୁ ଆମେ କ'ଣ ସବୁ ସୁବିଧା ସୁଯୋଗ ପାଉଛେ ନା ଆମେ ହ୍ୱାଟ୍ସଆପ୍ ବ୍ୟବହାର କରିବା ଦ୍ୱାରା ଆମେ ଗୋଟେ ଜାଗାରେ ଥାଇ ମଧ୍ୟ ଆମେ ଆମର ଦୂରରେ ଥିବା ସମ୍ପର୍କୀୟଙ୍କ ସହ ଭିଡ଼ିଓ କଲ୍ରେ କଥା ହେଇପାରୁଛେ ଆମେ ତାଙ୍କୁ ଦେଖିପାରୁଛେ ଏବଂ ତାଙ୍କ ସହ କଥାବାର୍ତ୍ତା ମଧ୍ୟ ହେଇପାରୁଛେ ଯଦି ଆମେ କୌଣସି ଭିଡ଼ ଭିତରେ ଅଛୁ ଆମକୁ କିଛି ଶୁଭା ଯାଉନାହିଁ ତାହେଲେ ଆମେ ହ୍ଵାଟ୍ସଆପ୍ରେ ଚାଟିଂ ମଧ୍ୟ କରିପାରୁଛେ କଥା ହୋଇ ନପାରିଲେ ଏଥିରେ ବହୁତ ସୁବିଧା ମିଳୁଛି ଏବଂ ଏହା ସହ ଆମେ ସ୍ଟାଟସ୍ ମଧ୍ୟ ଦେଖିପାରୁଛୁ ଏବଂ ସ୍ଟାଟସ୍ ଦେଖିବା ଦ୍ୱାରା ଆମେ ଜାଣିପାରୁଛୁ ଯେ ଆମର ସମ୍ପର୍କୀୟ କେଉଁଠି ଅଛନ୍ତି ଏବଂ ସେ କ'ଣ କରୁଛନ୍ତି ତାଙ୍କ ସ୍ଟାଟସ୍ ମାଧ୍ୟମରେ ଆମେ ସେସବୁ ଜାଣିପାରିଥାଉ ଏହା ସହିତ ଫେସବୁକ୍ରୁ ମଧ୍ୟ ବହୁତ କିଛି ଆମେ ଉପଭୋଗ କରିଥାଉ ଯେମିତିକି ଆମେ ଫେସବୁକ୍ରେ ମନୋରଞ୍ଜନ ପାଇଁ ଭିଡ଼ିଓ ଫିଲ୍ମ ଏହା ସହିତ ଧାରାବାହିକ ଗୁଡ଼ିକ ମଧ୍ୟ ଦେଖିଥାଉ ତା' ସହିତ ଆମେ ଯାହାକୁ ଚିହ୍ନି ନଥିବା ଜାଣିନଥିବା ତା' ସହିତ ମଧ୍ୟ ସାଙ୍ଗ ହେଇପାରୁ ଆମ ଅଞ୍ଚଳଠାରୁ ଅନ୍ୟ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ସହ ପରିଚିତ ହେଇପାରିବା ଏବଂ ଆମର ଯଦି କେହି ଜଣେ ସମ୍ପର୍କ ସମ୍ପର୍କୀୟଙ୍କ ଫୋନ୍ ନମ୍ବର ଆମ ପାଖରେ ନାହିଁ ତାହେଲେ ଆମେ ତାଙ୍କର ଫେସବୁକ୍ ଆଇଡ଼ିରେ ଯଦି ଫ୍ରେଣ୍ଡରେ ଅଛୁ ତାହେଲେ ତାଙ୍କଠୁ ନମ୍ବର ମଧ୍ୟ ମାଗିପାରିବା ଏବଂ ନମ୍ବର ନହେଲେ ମଧ୍ୟ ଆମେ ଜଣେ ଆଉଜଣଙ୍କ ମୋବାଇଲ ନମ୍ବର ନଥିଲେ ମଧ୍ୟ ଆମେ ସେଥିରେ କଥାବାର୍ତ୍ତା ହେଇପାରିବା ଭିଡ଼ିଓ କଲ୍ରେ କଥା ହେଇପାରିବା ଏବଂ ଅଡ଼ିଓ କଲ୍ରେ ମଧ୍ୟ କଥାବାର୍ତ୍ତା ହେଇପାରିବା ଏହା ସହିତ ଫେସବୁକ୍ରେ ଆମେ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ମଧ୍ୟ ଦେଖିପାରିବା ଏବଂ ସେହି ଖବର ଖବର ଗୁଡ଼ିକ ଜାଣିପାରିବା ଦେଶ ବିଦେଶର ସବୁ ଘଟଣା ସମ୍ବନ୍ଧରେ ଅବଗତ ହେଇପାରିବା ଏହା ସହିତ ଇନଷ୍ଟାଗ୍ରାମ୍ରେ ଆମେ ମନୋରଞ୍ଜନ କରିଥାଉ ଆମର ଫଟୋ ଷ୍ଟୋରି ଦେଇଥାଉ ରିଲ୍ସ ବନେଇଥାଉ କେ କେତେକ ଲୋକ ରିଲ୍ସ ବନେଇ ମଧ୍ୟ ରୋଜଗାର କରିପାରୁଛନ୍ତି ଇନଷ୍ଟାଗ୍ରାମ୍ ଯୋଗୁଁ ଇନସଷ୍ଟାଗ୍ରାମରେ ସେମାନେ ତାଙ୍କର ଭିଡ଼ିଓ ବନେଇ ପୋଷ୍ଟ କରୁଛନ୍ତି ଏବଂ ଟଙ୍କା ରୋଜଗାର କରୁଛନ୍ତି ୟୁଟ୍ୟୁବ୍ରେ ମଧ୍ୟ ଯାହା ପାଖରେ ଯେ ଯେଉଁ କଳା ରହିଛି କିଏ ଡ୍ରାମା କରି କିଏ କମେଡ଼ି କରି କିଏ ଗୀତ ଗାଇ କିଏ ନାଚ ନାଚି ଭିଡ଼ିଓ କରୁଛନ୍ତି ତାକୁ ପୋଷ୍ଟ କରୁଛନ୍ତି ଏବଂ ଲାଇକ୍ କମେଣ୍ଟ ସେୟାର ପାଉଛନ୍ତି ସେଥିରୁ ମଧ୍ୟ ସେମାନେ ଟଙ୍କା ରୋଜଗାର କରିପାରୁଛନ୍ତି ଏବଂ ନିଜର ଭରଣ ପୋଷଣ କରିପାରୁଛନ୍ତି ତା' ସହିତ ରହିଛି ଆମର ମାଇଁ ଜିିଓ ମାଇଁ ଜିିଓ ଆପ୍ରେ ଲୋକମାନେ ରିଚାର୍ଜ କରି ମଧ୍ୟ ପାରୁଛନ୍ତି ଏବଂ ଫୋନ୍ ପେ' ଯେମିତି କାର୍ଯ୍ୟ କରାଯାଏ ଠିକ୍ ସେମିତି ଆମେ ମାଇଁ ଜିିଓରେ ମଧ୍ୟ ଟଙ୍କା ନେଣଦେଣ କରିପାରିବା ଏହା ସହିତ ଆମେ ଗୀତ ମଧ୍ୟ ଶୁଣିପାରିବା ଆମେ ଓଡ଼ିଆ ଫିଲ୍ ଫିଲିମ୍ ଗୀତ ହିନ୍ଦୀ ଗୀତ ଭଜନ ସମ୍ବଲପୁରୀ ଯେଉଁ ଯାହାବି ଗୀତ ଆମେ ଚାହିଁବା ସେହି ମାଇଁ ଜିଓ ଆପ୍ରୁ ଶୁଣିପାରିବା ତା' ସହିତ ଫୋନ୍ ପେ' ପେଟିଏମ୍ ଗୁଗୁଲ୍ ପେ' ଇତ୍ୟାଦି ମାଧ୍ୟମରେ ଆମେ ଗୋଟେ ଜାଗାରେ ଥାଇକି ମଧ୍ୟ ଟଙ୍କା ନେଣଦେଣ କରିପାରିବା ପେମେଣ୍ଟ କରିପାରିବା ଆଉ ଆମକୁ ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ ଆମେ ବ୍ୟାଙ୍କକୁ ଗଲେ ସମୟ ନଷ୍ଟ ହେଉଛି ଏହା ସହିତ ପରିଶ୍ରମ ମଧ୍ୟ କରି ବ୍ୟାଙ୍କ୍କୁ ଯିବାକୁ ପଡ଼ୁଛି ସେଥିରେ ଲାଇନ୍ ଲଗେଇବାକୁ ପଡ଼ୁଛିି କିନ୍ତୁ ଆମ ପାଖରେ ମୋବାଇଲ୍ ଫୋନ୍ ଯୋଗୁଁ ସେଥିରେ ଥିବା ଫୋନ୍ ପେ' ଗୁଗୁଲ୍ ପେ' ପେଟିଏମ୍ ଆଦିର ଆଦି ଆପ୍ ଗୁଡ଼ିକର ସହଯୋଗ ଫଳରେ ଆମେ ଘରେ ଥାଇକି ମଧ୍ୟ ଜଣଙ୍କ ଏକାଉଉଣ୍ଟରୁ ଆଉ ଜଣଙ୍କ ଏକାଉଣ୍ଟକୁ ପଇସା ପଠେଇ ପାରୁଛେ ତା'ଠୁ ଆଣି ମଧ୍ୟ ପାରୁଛେ ଏବଂ ଆମେ ଯଦି କୌଣସି ଦୁକାନ ବଜାର ଅଛେ ଆମ ପାଖରେ କିଆ ଟଙ୍କା ହାତରେ ନାହିଁ ତାହେଲେ ଆମେ ସେଠି ଫୋନ୍ପେ' କରି ମଧ୍ୟ ଆମେ କୌଣସି ଜିନିଷ କିଣିପାରୁଛେ ଏହା ସହିତ ଫ୍ଲିପକାର୍ଟ ମିସୋ ଆମାଜନ୍ ଏହିସବୁ ଆପ୍ ଗୁଡ଼ିକରୁ ଆମେ ଜିନିଷପତ୍ର କିଣିପାରୁଛେ ଆମକୁ ଆଉ ବଜାରକୁ ଯାଇ କିଣିବାକୁ ପଡ଼ୁନାହିଁ ବଜାରକୁ ଯାଇ କିଣିବା ଦ୍ୱାରା ବହୁତ ସମୟ ଲାଗିବ ଯିବା ପାଇଁ ସମୟ ଲାଗିବ ପୁଣି ଗାଡ଼ିରେ ଯିବା ଗାଡ଼ିରେ ତେଲ ଖର୍ଚ୍ଚ ହବ ତା' ସହିତ ଆମେ ବଜାରରେ ବୁଲିବା ଦ୍ୱାରା ଆମର ସମୟ ନଷ୍ଟ ହେବା ସହ ତା' ସହ ଆମକୁ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ସେଥିରେ ପୁଣି ବାଛିବା ସମୟରେ ସମୟ ଲାଗିବ କିନ୍ତୁ ଏହିସବୁ ଆପ୍ ଗୁଡ଼ିକ ଆମ ପାଖରେ ଥିବାରୁ ଆମକୁ ଆଉ ବଜାରକୁ ଯାଇ କିଣିବାକୁ ପଡ଼ୁନାହିଁ ଆମେ ଘରେ ବସି ମୋବାଇଲ୍ ଆପ୍ରୁୁ ବାହାର ଜିନିଷ ସବୁ ଦେଖିବା ଏବଂ ସେଥିରୁ ଭଲ ଭାବରେ ଦେଖି ତାକୁ ବାଛିବା ଏବଂ ଯେଉଁ ଜିନିଷଟି ବାଛିଥିବା ତାକୁ ଅର୍ଡ଼ର କରିଦେଲେ ଆମ ଘରକୁ ଜିନିଷଟି ଆସିବ ଆମକୁ ଆଉ କୁଆଡ଼େ ନେଇଯିବାକୁ ପଡ଼ିବ ନାହିଁ ଏବଂ ଆମେ ସେଇ ଫୋନ୍ପେ' ମାଧ୍ୟମରେ କିମ୍ବା ପେଟିଏମ୍ ଗୁଗୁଲ୍ ପେ' ମାଧ୍ୟମରେ ପେମେଣ୍ଟ ମଧ୍ୟ ତାଙ୍କୁ କରିପାରିବା ଏବଂ କ୍ୟାସ୍ ଦେବା ପାଇଁ ଚାହିଁଲେ କ୍ୟାସ୍ ମଧ୍ୟ ଦେଇପାରିବା ଏହା ସହିତ ଆହୁରି ଅନେକ ସୁୁବିଧା ରହିଛି ଯେମିତିକି ଗୁଗୁଲ ମିଟ୍ ଗୁଗୁଲ ମିଟ୍ରେ ଆମେ ଅନଲାଇନ୍ ମାଧ୍ୟମରେ କ୍ଲାସ୍ କରିପାରିବା ଆମ ଯେଉଁ କରୋନା ଛୁଟି ହେଇଥିଲା କରୋନା ସମୟରେ କେହି ବିଦ୍ୟାଳୟକୁ ଯାଇ ଶିକ୍ଷା ଗ୍ରହଣ କରିପାରୁନଥିଲେ ଛାତ୍ରମାନେ ଅନେକ ଅସୁବିଧାର ସମ୍ମୁଖୀନ ହଉଥିଲେ ସେହି ସମୟ ଗୁଡ଼ିକରେ ଆମର ଗୁଗୁଲ୍ ମିଟ୍ ଆଉ ଟିମ୍ ଆପ୍ ଯେଉଁଟାକି ମାଇକ୍ର୍ରୋସଫ୍ଟ ଆପ୍ ମଧ୍ୟ କୁହାଯାଏ ସେଟା ବହୁତ ସହାୟକ ହେଇପାରିଛି ଆମେ ସେହି ଆପ୍ ଗୁଡ଼ିକରେ ଅନଲାଇନ୍ରେ କ୍ଲାସ୍ କରିଥାଉ ଏହା ସହିତ ମୋବାଇଲ୍ର ଆହୁରି ଅନେକ ଉପକାରିତା ଅଛି ସର୍ବପ୍ରଥମ ମୁଖ୍ୟ ଉପକାରିତା ଆମକୁ ଯୋଗେଇଥାଏ ଗୁଗୁଲ୍ ଗୁଗୁଲ୍ ହେଉଛି ଏମିତି ଏକ ଆପ୍ ଯେଉଁଠାରେ କିି ଆମେ ଯାହା ସର୍ଚ୍ଚ କରିବା ଆମ ମନରେ ଥିବା ସବୁପ୍ରକାର ଦ୍ଵନ୍ଦ ସବୁପ୍ରକାର ପ୍ରଶ୍ନର ଉତ୍ତର ସେ ଦେଇଥାଏ ଆମେ ତାକୁ ଯାହା ବି ପଚାରିବା ସେଥିରେ ଯାହା ସର୍ଚ୍ଚ କରିବା ସେ ସବୁକିଛିର ଉତ୍ତର ଦେବ ଏହା ସହିତ କ୍ରୋମ୍ ମଧ୍ୟ ଅଛି ସେଥିରେ ମଧ୍ୟ ଆମେ ବହୁତ କିଛି ଜାଣିପାରିଥାଉ ତା' ସହିତ ଆମର କଲ୍ କଲ୍ ଆଉ ଅଛି କଣ୍ଟାକ୍ଟ ସେଥିରେ କଣ୍ଟାକ୍ଟର ଆମେ ଆମ ସମ୍ପର୍କୀୟ ସାଙ୍ଗ ଭାଇ ଭଉଣୀ ସମସ୍ତଙ୍କ ନମ୍ବର ସେଭ୍ କରିକି ଆମେ ରଖିପାରିବା ଏହା ସହିତ ଗ୍ୟାଲେରୀ ଅଛି ଗ୍ୟାଲେରୀରେ ଆମେ ଆମର ସମସ୍ତ ଫଟୋକୁ ସାଇତିକି ରଖିପାରିବା ସେ ଗ୍ୟାଲେରୀରେ ସବୁଦିନ ପାଇଁ ଫଟୋ ରହିବ ଏବଂ ଆମେ ଆମର ସ୍ମୃତି କରିକି ତାକୁ ରଖି ଦେଖିପାରିବା ଏହିପରି ଭାବରେ ସ୍ମାର୍ଟଫୋନ୍ ଯୋଗୁଁ ଆମେ ବହୁତ ଉପକାରିତା ପାଇପାରୁଛେ ଏବଂ ବହୁ ଆମର ବହୁତ କିଛି କାର୍ଯ୍ୟ ଆମେ ମୋବାଇଲ୍ ସାହାଯ୍ୟରେ ହିଁ କରିପାରୁଛେ ଆମକୁ କମ ସମୟରେ ବହୁତସାରା କାର୍ଯ୍ୟ ହାସଲ କରିପାରୁଛେ ଏବଂ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁନାହିଁ ଏହା ସହିତ ମୋବାଇଲର କେବଳ ଯେ ସୁଗୁଣ ଅଛି ତାହା କହିଲେ ହବ ନାହିଁ ମୋବାଇଲରୁୁ ବହୁତ କିଛି ଫାଇଦା ହେଉଛି କିନ୍ତୁ କ୍ଷତି ମଧ୍ୟ ହେଉଛି ଆଜିକାଲିର ପିଲାମାନେ ମୋବାଇଲର ସୁବ୍ୟବହାର ନକରି ତାର କୁବ୍ୟବହାର କରୁଛନ୍ତି ଯାହାଫଳରେକି ତାଙ୍କର ମସ୍ତିଷ୍କ ଖରାପ ହେଇଯାଉଛି ଆଜିକାଲି ମୋବାଇଲରେ ଯେଉଁ ଗେମ୍ ଗୁଡ଼ିକ ଆସୁଛିି ଫ୍ରି ଫାୟାର ପବ୍ଜି ଏସବୁ ଗେମ୍ ଗୁଡ଼ିକରେ ପିଲାମାନେ ଏତେ ମନ ବଳେଇ ନଉଛନ୍ତି ଯେ ସ ମୋବାଇଲ୍ ଦେଖିଲେ ମାନେ ସେମାନେ ଗେମ୍ ହିଁ ଖେଳୁଛନ୍ତି ଏବଂ ଗେମ୍ ଖେଳି ଖେ ତାଙ୍କ ମୁଣ୍ଡ ଖରାପ କରିଦେଉଛନ୍ତି ପାଗଳ ହେଇଯାଉଛନ୍ତି ଏମିତି ସବୁ ଦେଖିବାକୁ ମିଳୁଛି ତା' ସହିତ କେତେକ ପିଲା ଅଛନ୍ତି ଅନ୍ଲାଇନ୍ର ପାଠ ପଢ଼ିବା ପାଇଁ ବାପା ମାଆ ମୋବାଇଲ୍ ତାଙ୍କୁ ଦେଇଥିବେ କିନ୍ତୁ ସେମାନେ ପାଠ ପଢ଼ିବା ବଦଳରେ ମୋବାଇଲ୍ରେ ମନୋରଞ୍ଜନ କରୁଛନ୍ତି ସେଥିରେ ଭିଡ଼ିଓ ଦେଖୁଛନ୍ତି ଗେମ୍ ଖେଳୁଛନ୍ତି ଗୀତ ଶୁଣୁଛନ୍ତି କିନ୍ତୁ ପାଠ ପଢ଼ୁ ନାହାନ୍ତି ଏହିପରି ଭାବରେ ଛୋଟ ପିଲାମାନଙ୍କ ଉପରେ ମୋବାଇଲ୍ ବହୁତ କିଛି ପ୍ରଭାବ ପକେଇଥାଏ କେତେକ ମୋବାଇଲ୍ ସାହାଯ୍ୟରେ ଅନ୍ୟମାନଙ୍କୁ ବ୍ଲାକ୍ମେଲିଂ ମଧ୍ୟ କରୁଛନ୍ତି କାହାର ଫଟୋ ଉଠେଇ ଆଣୁଛନ୍ତି ସୋସିଆଲ୍ ମିଡ଼ିଆରେ ଛାଡ଼ି ଦେଉଛନ୍ତି ଏବଂ ତାକୁ ବ୍ଲାକ୍ମେଲିଂ କରୁଛନ୍ତି ଏହିସବୁ କାର୍ଯ୍ୟ ମଧ୍ୟ ହେଉଛି ତେଣୁ ମୋବାଇଲ୍ ଯେତେ ଭଲ ସେତେ ମଧ୍ୟ ଖରାପ ତ ମୋବାଇଲକୁ ତ ଆମେ ଖରାପ କହିବା ନାହିଁ ଆମ ଆମେ ନିଜକୁ କହିବା ଯେ ମୋବାଇଲ୍ର ଭଲ ଗୁଣ ଅଛି ଖରାପ ଗୁଣ ଅଛି ଆମେ ଯିଏ ବି ମୋବାଇଲ୍ ବ୍ୟବହାର କରୁଛନ୍ତି ତାଙ୍କୁ କହିବା ଯେ ସେ ମୋବାଇଲ୍ର ପ୍ରପର ୟୁଜ୍ କରନ୍ତୁ ତାର ସଠିକ୍ ବ୍ୟବହାର କରନ୍ତୁ ତାର ଭୁଲ ବ୍ୟବହାର କରନ୍ତୁ ନାହିଁ ଏବଂ ଆମେ ଯେଉଁ କହୁଛେ ମୋବାଇଲ୍ ଯୋଉଁ ପିଲାଟି ବିଗଡ଼ିଗଲା ତାହା ନୁହେଁ ଆମେ ପିଲାଙ୍କୁ ବୁଝେଇବାକୁ ହେବ ଯେ ସେମାନେ ମୋବାଇଲ୍ର ଉପ ଅପବ୍ୟବହାର ନକରି ତାର କେମିତି ଭଲ ଭାବରେ ବ୍ୟବହାର କରିବେ ଏବଂ ତାକୁ କାର୍ଯ୍ୟରେ ଲଗେଇବେ ଏବଂ ଭବିଷ୍ୟତରେ ଜଣେ ଭଲ ମଣିଷ ହେବେ ସେଥିପାଇଁ ବୁଝେଇବା ଆବଶ୍ୟକତା ରହିଛି